ଯଦି ଆମକୁ ସାପ ବା ପୋକ ବା ପଶୁ କାମୁଡ଼ାରୁ ସୁରକ୍ଷିତ ରହିବାର ଅଛି ତା'ହେଲେ ଆମକୁ ଏହି ସବୁ ଉପାୟ କରିବାକୁ ପଡ଼ିବ ଆମ ପରିବେଶ ଓ ଘର ଦ୍ୱାରକୁ ସଫାସୁତୁରା ରଖିବା ଦରକାର ଆମେ ଯେ କୌଣସି କାମ କରିବା ସମୟରେ ସବୁଆଡ଼କୁ ଧ୍ୟାନ ଦେଇ ରହିବା ଦରକାର ଏହା ପାଇଁ ଆମ ଘରେ ଔଷଧ ରଖିବା ଦରକାର